ମୁଇ ଜାନ୍ବାର୍ନେ ଯେତେବେଲେ ଓଡ଼ିଆ ନ୍ୟୁଜ୍ ସଭା ସବୁ ଶୁନୁଛେ କେତେବେଲେ ତାର୍ମାନେ ହିନ୍ଦୀ ତିଭି କହୁଚନ୍ କେତେବେଲେ ଓଡ଼ିଆ ତି କହୁଚନ୍ ଆଉ ଯାବତୀୟ କଥାବାର୍ତ୍ତାଗୁଡ଼ାକ ବାହାରୁଚେ ସେଟା ବି ମୋର୍ ମନ୍କେ ବି ପସନ୍ଦ୍ ନାଇ ଆଏବାର୍ ଆଉ ମୁଇଁ ସବୁଠୁ ଓଡ଼ିଆ ଭାଷାକେ ବେଶୀ ପସନ୍ଦ୍ କର୍ସିଁ ସେଥିଲାଗି ତାମାନେ ଆମେ ଓଡ଼ିଆ ସମାଜ୍ରେ ବେଶି ପାଠ୍ଶାଠ୍ ପଢ଼ୁଚୁଁ ଆର୍ ହିନ୍ଦୀକେ ବେଶି ପସନ୍ଦ୍ ନାଇଁ କରୁଁ କି ଅନ୍ୟାନ୍ୟ ଭାଷାକେ ବି ଆମେ ନାଇଁ ଦେଖୁଁ ଇଟା ତାମାନେ ଆମ ଓଡ଼ିଆ ସମାଜ୍କେ ସବୁବେଲେ ପସନ୍ଦ୍ କରି କିରି ଦେଖୁଛୁଁ ଆଉ କାଣା ମାନେ ସେସବୁ ଯେତେବେଲେ ସମ୍ୱାଦ୍ ପଢ଼୍ଲେ ବି ଯେନ୍ ଯେନ୍ ସମ୍ବାଦ୍ ପଢ଼୍ଲେ ବି ସେ ସବୁ ନାନା ପ୍ରକାର୍ କଥାଗୁଡ଼ାକ ବାହାରୁଛେ ସେଥି ତ ଆଉ ଓଡ଼ିଆ ବି କହୁଛନ୍ ଇଂଲିଶ୍ ବି କହୁଛନ୍ ହିନ୍ଦୀତି ବି ଲେଖୁଛନ୍ ଆଉ ଆମେ ଓଡ଼ିଆ ଭାଷାକେ ସବୁଠୁ ପସନ୍ଦ୍ କରିକିରି ଦେଖ୍ସୁଁ ହଁ ସୋଟା ତ ତାମାନେ ସବୁ ବାହାରୁଛେ ତାମାନେ ସେଟା ଦେଖି ଦେଇକିରି ତାମାନେ ମୁଡ଼୍ ଆମର୍ ଖରାପ୍ ହେଇଯାଉଛେ ବଏଲେ ସେଥିଲାଗି ତାମାନେ